ଟିଭି ଶୋ' ସାର୍କ ଟ୍ୟାଙ୍କ୍ ବିଷୟରେ ମୁଁ ଆଉ କାଇଁ ଏପର୍ଯ୍ୟନ୍ତ ଜାଣିନାହିଁ ମୁଁ ଏହା ବିଷୟରେ ମଧ୍ୟ କିଛି କହିପାରିବି ନାହିଁ କାରଣ ଟିଭିରେ କି ମୁଁ ଏପରିକି ଏପରି କୌଣସି ଶୋ' କେବେ ମୁଁ ଦେଖିନାହିଁ